ଆମେ ନିର୍ବାଚନ ସମୟରେ ବହୁତ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉ ଯେହେତୁ ନିର୍ବାଚନ ସମୟରେ ଦୁଇ ପକ୍ଷ ହୋଇ ଯାଆନ୍ତି ସେମାନେ ଗାଁ ଗାଁ ବୁଲି ପ୍ରଚାର କରନ୍ତି ପ୍ରଚାର କରିବା ସମୟରେ ଏ ଦଳ ଆସେ ସେ ଦଳ ଆସେ ଦୁଇ ଦଳ ଯାକ ସମସ୍ତେ ୟାପରେ ତା'ପରେ ସବୁ ପ୍ରକାର ଆସିବା ଦ୍ୱାରା ପିଲାମାନେ ପାଠପଢ଼ାର ବହୁତ ଅସୁବିଧାର ସମ୍ମୁଖୀନ ହୁଅନ୍ତି ଯେତେବେଳେ ଦୁଇଦଳ ଯାକ ଏକାଠି ହୋଇ ପ୍ରଚାର କରନ୍ତି ସେତେବେଳେ ବହୁତ ପ୍ରକାର ଗଣ୍ଡଗୋଳ ସୃଷ୍ଟି ହୁଏ ଦୁଇ ଦଳଙ୍କ ମଧ୍ୟରେ ବହୁତ ମାଡ଼ଗୋଳ ମଧ୍ୟ ହୁଅନ୍ତି ତେଣୁକରି ବହୁତ ପ୍ରକାର ଗାଁଯାକରେ ବହୁତ ଅସୁବିଧା ସୁବିଧାର ସମ୍ମୁଖୀନ ହୁଅନ୍ତି ଏମିତିକି ରାସ୍ତା ଘାଟରେ ମଧ୍ୟ ଲୋକମାନେ ବହୁତ ପ୍ରକାର ଯିବାଆସିବା କରନ୍ତି ଯାହାକି ଯାଇପାରନ୍ତି ନାହିଁ ବହୁତ ଅସୁବିଧା ହଏ କିନ୍ତୁ ଭୋଟ ସମୟରେ ଗାଁ ଗାଁ ଘର ଘର ଭିତରେ ପଶି ବହୁତ ପ୍ରକାର ଟଙ୍କାର ପ୍ରଲୋଭନ ଦେଖେଇ ଲୋକମାନଙ୍କ ଠାରୁ ଭୋଟ କିଣିନିଆନ୍ତି ଭୋଟ କିଣିନବା ଦ୍ୱାରା ଯେଉଁ ଲୋକ ପାଇବା କଥା ସିଏ ସିଏ ଭୋଟ ପାଏ ନାହିଁ ତେଣୁକରି ବହୁତ ଅସୁବିଧାର ସମ୍ମୁଖୀନ ହୁଏ ଭୋଟ ସମୟରେ ଭୋଟ ଲୋକମାନେ ଯିବା ଦ୍ୱାରା ସେମାନେ ଯାଇ ଭୋଟ ଦିଅନ୍ତି ଭୋଟ ଦେଇ ଆସିଲା ପରେ କିଏ କାହାକୁ ଦେଇଛି କ'ଣ କରିଛି ଲୋକମାନେ ସେଇଠି ଯାଇକି ବହୁତ ଗଣ୍ଡଗୋଳ କରନ୍ତି ଗଣ୍ଡଗୋଳ କରିବା ଦ୍ୱାରା ରାତାରାତି ଯାଇ ସେ ଭୋଟ ବକ୍ସ ଚୋରେଇ ନେବା ଦ୍ୱାରା ଭଙ୍ଗାରୁଜା କରି ଫୋପାଡ଼ି ଦିଅନ୍ତି ଲୋକମାନେ ବହୁତ ଅସୁବିଧା ହୁଅନ୍ତି